ମୁଁ ବିଭିନ୍ନ ସମୟରେ ବିଭିନ୍ନ ଜାଗାକୁ ଯାତ୍ରା କରିଥାଏ ସେଠି ମଧ୍ୟରୁ ଅଧିକାଂଶ ମୁଁ ଆମର ଏଠୁ ଦଶ କିଲୋମିଟର୍ ଦୂରରେ ଗୋଟିଏ ସହର ଅଛି ସେଠି ଅଧିକାଂଶ ସମୟ ଯାତ୍ରା କରିଥାଏ ତ ଯାତ୍ରା କରିବା ସମୟରେ ବହୁତ ଗୁଡ଼ାଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ କାରଣ ରାସ୍ତା ଗୁଡ଼ିକ ବହୁତ ଖରାପ୍ ବହୁତ ମାନେ ମାନେ ବେଳେବେଳେ ଦୂର ଜାଗାକୁ ଯାତ୍ରା କଲେ ଅଣ୍ଟା ଦରଜ ମଧ୍ୟ ହେଇଯାଏ ବସ୍ ଗୁଡ଼ିକ ଛେଚି ହେଉଥାଏ ବସ୍ ଆମେ ଯୋଉଠି ରହୁଛୁ ସେଠୁ ବସ୍ ସାଧାରଣତଃ ସହଜରେ ମିଳିଯାଇଥାଏ ଚାରିଆଡ଼େ ଯାଇ ଚାରି ଆଡ଼େ ବୁଲିଯିବାକୁ ମଧ୍ୟ ସୁବିଧା ହେଇଥାଏ ଏ ଜାଗାରୁ କିନ୍ତୁ ହେଲେ ମଧ୍ୟ ବେଳେବେେଳେ ବସ୍ ନ ମିଳିବାରୁ ରାତିରେ ଟାଇମ୍ରେ ଟାଇମ୍ରେ ମିଳିବାରୁ ସରକାର ବିଭିନ୍ନ ପ୍ରକାର ଯୋଜନାରେ ବିଭିନ୍ନ ପ୍ରକାର ବସ୍ ମଧ୍ୟ ଆୟୋଜନ କରିଥାନ୍ତି ଏବେ କିଛି ସମୟ ପୂର୍ବରୁ ଗୋଟିଏ ନୂଆ ପ୍ରକାର ବସ୍ କାର୍ଯ୍ୟକାରୀ ଚାଲିଛି ଆମ ଓଡ଼ିଶାରେ ତା'ର ନାମ ହେଉଛି ଲକ୍ଷ୍ମୀ ବସ୍ ଯାହା ତ ସାଧାରଣତଃ ଆମର ବ୍ଲକ୍କୁ ଯିବା ପାଇଁ ସୁବିଧା ହେଇଥାଏ ସେଇଥିରେ ଆଉ କମ୍ ପଇସାରେ ମଧ୍ୟ ଯାଇଥାନ୍ତି ସେଥିରେ ଅଧିକାଂଶ ସ୍ତ୍ରୀ ଲୋକମାନେ ଯାତ୍ରା କରିଥାନ୍ତି କାରଣ ସେମାନଙ୍କ ପାଇଁ ସେଥିରେ କମ୍ ପଇସା ନିଆଯାଏ ଆଉ ରୋଡ଼୍ କହିବାକୁ ଗଲେ ରୋଡ଼୍ ଆମର ଇ ଏଇପଟେ ବହୁତ ଖରାପ୍ ରହିଥାଏ ରୋଡ଼୍ କାମ ଆସିଥାଏ କିନ୍ତୁ କଣ୍ଟ୍ରାକ୍ଟର୍ ମାନେ ଠିକ୍ସେ କାମ କରନ୍ତିନି ଦର ଖଣ୍ଡିଆ କାମ କରିକିରି ଚାରିଆଡ଼େ ଛାଡ଼ି ଦେଇ ଚାଲିଯାଆନ୍ତି ଯାହାଫଳରେ ଗାଡ଼ି ମଧ୍ୟ ବହୁତ ମେଣ୍ଟେନେନ୍ସ ମାନେ ବହୁତ କାମ ମାଗିଥାଏ ଗାଡ଼ିରେ ଯାତ୍ରା କରିବାରେ ମଧ୍ୟ ବେଳେବେଳେ ଅସୁବିଧା ହେଇଏ ରୋଡ଼୍ ଯୋଗୁଁ ଆଉ ବର୍ଷା ଦିନ ତ ପାଣି ଭରି ହେଇଯାଏ ସବୁ ଖାଲରେ ଜଣା ପଡ଼େ ନାହିଁ ମଧ୍ୟ ଖାଲ କୋଉଠି ଅଛି